ମୁଁ ଯେତେବେଳେ ନବମ ଶ୍ରେଣୀ ପଢ଼ୁ ପଢ଼ୁଥିଲି ସେହି ସମୟରେ ବିଜ୍ଞାନ ବିଜ୍ଞାନ ମେଳା ପ୍ରତିଯୋଗିତା ହେଉଥିଲା ସେହି ବିଜ୍ଞାନ ମେଳା ପ୍ରତିଯୋଗିତାରେ ମୋର ଗୋଟିଏ ପ୍ରୋଜେକ୍ଟ ଥିଲା ପ୍ରୋଜେକ୍ଟଟିର ନାମ ଥିଲା ବିଜ୍ଞାନଗାରରେ ହାଇଡ୍ରୋଜେନର ପ୍ରସ୍ତୁତି ସେଇଠାରେ ମୁଁ ପ୍ରୋଜେକ୍ଟଟି ନେଇଥିଲି ସ୍କୁଲରୁ କିଛି ଜିନିଷ ମଗାଇଥିଲି ଯେପରିକି ସଲଫ୍ୟୁରିକ୍ ଏସିଡ଼ କପର ଦାନା ଏଇଭଳି କିଛି ମଗେଇଥିଲି ତାହାକୁ ନେଇକି କ'ଣ କରିଥିଲି ନା ପ୍ରଥମେ ଗୋଟିଏ ବଡ଼ ପାତ୍ରରେ ପାଣି କିଛି ନେଇଥିଲି ସେଥିରେ ମୁଁ ସଲଫ୍ୟୁରିକ୍ ଏସିଡ଼କି ପକାଇଥିଲି ତା'ପରେ ମୁଁ ଯେତେବେଳେ ସେଥିରେ କପର ଦାନାକୁ ପକାଇଥିଲି ସେତେବେଳେ କିଛି ସମୟ ପରେ ପାଣିରୁ ଭୁର ଭୁର ଭୁର ଭୁର ହେଇକି ଉପରକୁ ହାଇଡ୍ରୋଜେନ୍ ଗ୍ୟାସ ଆସିଥିଲା ତାହାର ସଙ୍କେତ ଥିଲା ଏଚ୍ ଟୁ ଅଲଗା ଯେଉଁ ସବୁ କପର ଦାନା ଗୁଡ଼ିକ ତା' ଉପରେ ବସିଗଲା ସି ୟୁ ଏସ ଓ ଫୋର ହୋଇଗଲା ଏହିଭଳି ଭାବରେ ମୁଁ ସ୍କୁଲରେ ସେହି ପ୍ରୋଜେକ୍ଟଟି ନେଇ ଉପକୃତ ହେଇଥିଲି ବା ଫାଷ୍ଟ ହେଇଥିଲି ଯାହା ଫଳରେ କି ମୁଁ ବ୍ଲକ୍ ଲେବଲରେ ସିଲେକ୍ଶନ୍ ହୋଇଥିଲି ବ୍ଲକ୍ ଲେବଲରେ ଯେତବେଳେ ଯାଇ ମୁଁ ସେହି ପ୍ରୋଜେକ୍ଟଟିକୁ ସିଲେକ୍ସନ୍ ହୋଇଥିଲି ବ୍ଲକ୍ ଲେବୁଲରେ ସେହି ପ୍ରୋଜେକ୍ଟଟି ମୋର ବହୁତ ଲୋକାର୍ଜିତ ହୋଇଥିଲା ଲୋକମାନେ ବହୁତ ପସନ୍ଦ କରିଥିଲେ ଏବଂ ମୁଁ ତୃତୀୟ ପୋଜିସନରେ ରହିଥିଲି ବ୍ଲକ୍ ଲେବଲରେ ଯେଉଁମାନେ ଫାଷ୍ଟ ପୋଜିସନରେ ଥିଲେ ସେଇମାନେ ଗଲେ ଡିଷ୍ଟ୍ରିକ୍ଟ ଲେବଲକୁ ଗଲେ ଏବଂ ମୁଁ ସେଇ ବ୍ଲକ୍ ଲେବଲରୁ ଫେରିଆସିଲି ପୁଣି ଆମ ସ୍କୁଲକୁ ଏଇଟା ମୋ ପାଇଁ ଗୋଟେ ବହୁତ ବଡ଼ ପ୍ରେରେଣା ଥିଲା ଏଇଟା ମୋର ଭଲ ଥିଲା